ମୋତେ ବୁଲବାର୍କେ ବହୁତ ଜାଗା ଭଲ୍ ଲାଗ୍ସି ଯାହାକି ସମୁଦ୍ର ପର୍ବତ ଐତିହାସିକ ସ୍ଥାନ ମନ୍ଦିର ଧାର୍ମିକ ସ୍ଥଳ ସମ୍ବଲୀୟ ସ୍ଥାନ ଇତ୍ୟାଦି ଯେମିତି ସମୁଦ୍ରରେ ପବନ ପାଣି ଏସବୁ ଦେଖିକି ମୋତେ ବହୁତ ଭଲଲାଗେ ପର୍ବତ ଯାହାକି ପର୍ବତରେ ଗଛ ଖୁଟ ଜଙ୍ଗଲ ଯାହାକି ଜଙ୍ଗଲକୁ ଆମେ ପର୍ବତ କହୁ ଯାହା ଗଛପଟା ସବୁଜ ହିଁ ସବୁଜ ଗଛପତ୍ର ଡାଲ କେଉଁଠି ନାଳ କେଉଁଠି ବହୁତ କିଛି ଦେଖିବାକୁ ମିଳେ ବାଘ ଜନ୍ତୁ ବି ସେତିକି ବହୁତ ଦେଖିବାକୁ ପଡ଼େ ପର୍ବତ ଉପରେ ବହୁତ ଭଲଲାଗେ ଐତିହାସ ସ୍ଥାନ ଯେଉଁଟା ଖଣ୍ଡଗିରି ଉଦୟଗିରି ତାଲାଗିରି ସେଇଟା ବି ବହୁତ ବହୁତ ଭଲଲାଗେ ଆଉ ରହିଲା ମନ୍ଦିର ଯାହାକି ଆମେ ସଭିଏଁ ନିଜ ଶ୍ରଦ୍ଧା ମନରେ ଯାଇକି ମନ୍ଦିର ଉପରେ ପୂଜା କରୁ ଯାହାକି ଆମ ମନ୍ଦିର ମାନେ ଅଛି ପୁରୀ ସେଇଠି ଅଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଜଗନ୍ନାଥର ତାଙ୍କର ଚିତ୍ର ହେଉଛି ଗ ତାଙ୍କ ହାତ ନାହିଁ ବା ଗୋଡ଼ ନାହିଁ ଆଖି ଅଛି କିନ୍ତୁ ପତା ନାହିଁ ବହୁତ କିଛି ତାକ ଅଛି ଯାହାକି ମୁଁ କଳ୍ପନା ବି କରିପାରିବିନି ତାଙ୍କ ବିଷୟରେ ଯେତେ ଜାଣିଛି ହେତିକି କହୁଛି ଭଲ ସୁଭଦ୍ରା ବି ବହୁତ ଭଲ ଆଉ ରହିଲା ତା' ପାଖରେ ଆମ ଶିବଲିିଙ୍ଗ ଲିଙ୍ଗରାଜ ମନ୍ଦିର୍ ଲିଙ୍ଗରାଜ ମନ୍ଦିର୍ ବି ବହୁତ ଭଲ ଲିଙ୍ଗ ମହାପୁର ରହନ୍ତି ସେଇଠି ସାପ ରୁହେ ହରିଶଙ୍କର ନର୍ସିୀନାଥ ସେଇଠି ବି ବହୁତ ଭଲରେ ରୁହେ ଆ ଆମ ରହିଲା ଚନ୍ଦ୍ର ହାସିିନୀ ଯୋଉ ମା' ଦେବୀ ପ୍ରକଟ ହେଇଛନ୍ତି ଆମ ଘଣ୍ଟେଶ୍ୱରୀ ସମ୍ବଲପୁରରେ ଉପସ୍ଥିତ ବହୁତ ସମଲେଇ ମା' ବି ଅଛନ୍ ବହୁତ କିଛି ଆମକୁ ଦେଖାରିକି ଭଲ୍ ମିଲ୍ସି ମନ୍ଦିର ଶ୍ରଦ୍ଧା ସୁନ୍ଦରରେ ଯାଉ ଆମେ ସଭିଏଁ କାଲିଜାଇ ମନ୍ଦିର ବି ବହୁତ ଭଲ୍ଲାଗେ